ଯେତେବେଲ୍ ଆମର୍ ଘର୍କେ ଅତିଥି ଆସ୍ଚି ଅତିଥି କି ଆମେ ଚର୍ଚ୍ଚା କର୍ବା ଲାଗି ପହେଲା ପାନି ଦଉଛୁଁ ପାନି ଦେଲା ପରେ କିଛି ସମୟ ପରେ ସେମାନଙ୍କେ କିିଛି ଚା ଜଲଖିଆ ଦେଇ କରି ସନ୍ତୁଷ୍ଟ କରୁଛୁଁ ପ୍ଲସ୍ ସେମାନଙ୍କର ବୁଝାସୁଝା କରୁଛୁଁ ସେମାନେ କେନ୍ତା କରି ଆର୍ ଦି ଚାରି ମିନିଟ୍ ରହି କି କିମ୍ୱା ଦିନେ ରହିବେ ତାରି ଉପରେ ବି ଚର୍ଚ୍ଚା କରି କରି ସେମାନଙ୍କେ ଆମେ ଚର୍ଚ୍ଚା କରି କରି ଆଗ୍କେ ରଖୁଛୁଁ ପ୍ଲସ୍ ପାଣି କେ ଏଇ ଭଳିଆ ଆକାରେ ବନା ହେଉଛି ଯେନଟା କେ ସେମାନେ ସନ୍ତୁଷ୍ଟି ଲାଭ କରି ପାରିବେ ଆଉ କିଏ ବି ନିଜେ ବି ଯେନ୍ତା କରି ତାଙ୍କେ ଘର୍କେ ଯାଇ କରି ଆମର୍ ପ୍ରଶଂସାର ପାତ୍ର ହେଇପାର୍ମୋ ସେ ଭଳିଆ କହିବେ ବୋଲି ଆଶା ଅଛି ଆରୁ ଭବିଷ୍ୟତରେ ବି ପାନୀୟ ଜଳ୍ କିନି କରି ଆମେ ଅନେକ ପ୍ରକାର କଳାନୁ ଆରମ୍ଭ କରି କରି ଚା ନୁ ଆରମ୍ଭ କରି କରି ବହୁତ୍ ପ୍ରକାରେ ଜିନିଷ୍ ବନେଇ ହବା ଆଉ ଗଭର୍ଣ୍ଣମେଣ୍ଟ୍ ଯଦି ଡେଭ୍ଲପ୍ ଅନୁସାରେ କିଛି ଯଦି ପଦକ୍ଷେପ ନେବା ବୋଲେ ଆହୁରି ଭଲ୍ ଭଲ୍ ଜିନିଷ୍ ବନାଇ ହବ